ହଁ ହଁ ଆପଣ ଶାଢ଼ୀ ବିକୁଛନ୍ତି କି କେଉଁ କେଉଁ ଶାଢ଼ୀ ଅଛି କେତେରୁ ଷ୍ଟାର୍ଟ ହେଉଛି କି ସେଇଗୁଡ଼ା ଶାଢ଼ୀଗୁଡ଼ା କେତେ ପଇସାରୁ ଷ୍ଟାର୍ଟ ହେଉଛି ଗ୍ୟାରେଣ୍ଟି କେମତି କ'ଣ ହଁ ଆଉ ସେଇଟା କଲର କ'ଣ ଛାଡ଼ୁଛି କି ନା ହଁ ଦୁଇଶହ ପରେ ହିଁ ଦରକାର ବିଲ୍ କହିବେ ଚାନ୍ଦୁଆ ମିଳୁଛି କି

ବିଭିନ୍ନ କଲରର ଗୋଡ଼ ଠାଇ ସେଇଟା କିଛି ମାନେ ନାଇଁ କିଛି ଯଦି ଡିଫେକ୍ଟଟିଭ୍ ବାହାରିଲା ତା'ହେଲେ ଫେରସ୍ତ କରିବେ ହଁ ଆଉ ସେ ତା'ର ଏପ କେତେଟାରେ କେତେଟାରେ ଖୋଲୁଛି କି ଓହୋ ହେଉ ଠିକ ଅଛି ରଖିଲି